ମୁଁ ମୁଁ ମାର୍କେଟକୁ ଯାଇଥିଲି ତ ସେଠାରେ ମୁଁ ଦୁଇଟା ଫେସ୍ କ୍ରିମ୍ ଆଣିକି ଆସିଥିଲି ମୋ ପିମ୍ପଲସ୍ ପାଇଁ ହେଲେ ସେ ତାହାର କିଛି ପଜିଟିଭ୍ ରିଆକସନ୍ ନ ଆସି ନେଗେଟିଭ୍ ନେଗେଟିଭ୍ ରିଆକସନ୍ ଆସିଥିଲା କାରଣ ମୋ ମୁହଁରେ ଯେତିକି ବ୍ରଣ ଥିଲା ତାକୁ ମୁଁ ଯେତେବେଳେ ଲଗେଇଲି ସେ କ୍ରିମ୍କୁ ତ ତିନି ଚାରି ଦିନ ପରେ କିଛି ରିଅକସନ୍ ନ ଦେଖି ହେଲି ତା'ପରେ ସାତ ଆଠ ଦିନ ଗଲାପରେ ମୋ ପିମ୍ପଲ୍ ଯେତେ ଥିଲା ତାହା କମିଲା ନାହିଁ ଆଉ ଆଉ ଓଲଟିଆ କମିବା କମିବା କ'ଣ ସେଇଟାରେ ଆଉ ଅଧିକ ବ୍ରଣ ହେଇଗଲା ଓ ମୋ ମୁହଁ ରେ ସବୁଠାରେ କଳା କଳା ଦାଗ ହେଇଗଲା ଅ ସେଇଟା ମୁଁ ଦେଖି ସେ ଫେସକ୍ରିମ୍କୁ ମୁଁ ରିଟର୍ଣ୍ଣ କରିବାପାଇଁ ମୁଁ ସେ ଦୋକାନକୁ ଗଲି ହେଲେ ସେ ଦୋକାନରେ କହିଲାକି ସେ ଲୋକ ଆଉ ଗୋଟେ କ୍ରିମ୍ ସେମାନେ ରିକୋମେଣ୍ଡେଡ଼୍ କଲେ ହେଲେ ସେ ମୋ କ୍ରିମ୍ର କ୍ରିମ୍ ଲଗେଇକି ଦାଗ ପାଇବାରୁ ସେ କ୍ରିମ୍ ଆଉ ମୁଁ କ୍ରିମ୍ ଲଗେଇବାକୁ ଇଚ୍ଛା ନକଲି ଆଉ ସେ କ୍ରିମ୍କୁ ସେଠାରେ ରଖିଦେଲି ଆଉ ମୋ ପଇସା ମଧ୍ୟ ଗଲା ଆଉ ସେ କ୍ରିମ୍ ବି ଗଲା